ମୁଇଁ ଗୁଟେ ବଡ଼୍ ମୋବାଇଲ୍ଟେ ଧର୍ସିଁ ଆର୍ ଇ ମୋବାଇଲ୍ରେ ଫଟୋ ଉଠାବାର୍ଟା ବନେ ଲାଗ୍ସି ଭଲ୍ ଫଟୋ ବି ଉଠାସିଁ ମୋର୍ ବା ଯେତେବେଲେ ବଞ୍ଚିଥିଲା ସେତିକିବେଲେ ମୁଇଁ ମୋର୍ ବାଆର୍ ଗୋଟେ ଫଟୋ ଉଠେଇଥିଲି ଯେତେବେଲେ କି ମୋର୍ ବା ସୋନପୁର୍ ହସ୍ପିଟାଲ୍ରେ ପଡ଼ିଥାଏ ତାର୍ ଗୋଡ଼୍ଟା ନାଇଁ ଚଲୁଥାଇ ଆର୍ ସେ ସମୟରେ ମୁଇଁ କାଣା ଭାବ୍ଲି ଯେ ସେ ଫଟୋଟାକେ ଉଠାଲି ଆର୍ ସେ ଫଟୋଟା ଏବେତକ୍ ଅଛେତାଲି ମୋର୍ ବା ଗୁଟେ ବଢ଼ିଆ ଲୋକ୍ ଥିଲା ଜ୍ଞାନୀ ଲୋକ୍ ଥିଲା ଆମର୍ ଏରିଆରେ ମୋର୍ ବାକେ ସମସ୍ତେ ମାନ୍ସନ୍ ମୋର୍ ବା କହେସନ୍ ଯେ ତାଙ୍କର ଡ଼େଣା ବେଲେ ଯେତେବେଳେ ସେ ଜୁଆନ୍ ଥିଲେ କୀର୍ତ୍ତନ୍ର ଗାହକ୍ ଥିଲେ ଆର୍ ସବୁଆଡ଼େ କୀର୍ତ୍ତନ୍ କରି ଯାଇସନ୍ ସେଥିର୍ଲାଗି ସବୁଆଡ଼ର୍ ଲୋକ୍ ସେତାକୁ ଚିହ୍ନିଚନ୍ ପ୍ରକୁତ୍ରେ ମୋର୍ ବୁଆ ଗୋଟିଏ ଭଲ୍ ଲୋକ ଆର୍ ଏ ଫଟୋଟାକେ ମୁଁ କେଭେ ଡ଼ିଲେଟ୍ ନାଇଁ କରେ